ଆରେ ବାପ ଏଇଟା ଗୌରୀ ଶଙ୍କର ହୋଟେଲ୍ ଆଉ ତୁମେ କିଏ କହୁଛ ଆଉ ମୁଁ କବିତା ଶତପଥି କହୁଛି ଆମ ଘରେ ପିଲାମାନେ କେହି ନାହାନ୍ତି ଆଉ ମୁଁ ତ ରୋଷେଇ କରିପାରୁନି ଆଉ ସେମାନେ କୁଣିଆ ଚାରି ପାଞ୍ଚଜଣ ଆସିବେ ଆଉ ତୁମେ ଟିକେ ପଠେଇବ କି ଭାତ ଡାଲମା ଶାଗ ପାମ୍ପଡ଼ ଆଉ ଟିକେ ମାଛ ଟିକେ ପଠେଇବ ପିଲାମାନେ ଟିକେ ଭଲ ପାଆନ୍ତି ମାଛ ଖାଇବାକୁ ତ ମାଛ ଟିକେ ପଠେଇବ ଯେ ସମସ୍ତେ ଖାଇକିରି ଶାନ୍ତି ହେବେ ଆଉ କ'ଣ କହୁଛନ୍ତି ପଠେଇବେ ତ ଗୋଟାଏ ଭିତରେ ଯେମତି ପଠେଇବେ ଆଉ ମୁଁ ଅଛି ଏଇଠି ଘରେ ତୁମେ ଟିକେ ପଠାଅ ମୁଁ ଏଇଠି ପଇସା ଦେଇଦେବି ଆଉ